ହଁ ଡ୍ରେସ୍ ରାକେଶ ଦୋକାନ କହୁଛ ଡ୍ରେସ୍ ଦୋକାନୀ ଆଉ କ'ଣ କ'ଣ ସବୁ ନୂଆ ଜିନିଷ ଆଇଛି ତମର ଦଶହରା ପାଇଁ ଛୋଟ ଛୁଆଙ୍କର ହଁ ଛୋଟ ଛୋଟ କ'ଣ ସବୁ ନୂଆ ଡିଜାଇନ୍ ଅଛି ନାତି ନାତୁଣୀ ପାଇଁ କିଣା ହେବ ଟିକେ ତମ ପାଖରୁ ସବୁବେଳେ ନିଏ ହଁ ଜାଣି ପାରୁଥିବ କନିକା ଛକରୁ କହୁଛି ସବୁବେଳେ ତମ ଦୋକାନକୁ ଯାଏ ଆଚ୍ଛା କ'ଣ କ'ଣ ସବୁ ନୂଆ ଆଇଟମ୍ ଆଇଛି କେତେ ସବୁ ତମ ରେଟ୍ ଟିକେ ହୁଁ ଦେଖିକିରି ପକେଇବ ଆଉ

ସାଲ୍ୱାର କମିଜ୍ ଅଛି

ହୁଁ ହୁଁ ଆଉ

ଆଚ୍ଛା ଭଲ ଭଲ ଆଇଛି ତାହାଲେ ଆମେ ଯିବା କେବେ ଯିବା ତମର ଟିକେ ଫାଙ୍କା କେବେ ରହୁଛି ସେତିକି ବେଳେ କୁହ ଯେ ଆମେ ଯିବା ଯେ ଠିକ୍ ଇଏ ବଛାବଛି କରିକି ଆଣିବା ଟିକେ ସମୟ ଦରକାର ନା ସେ ଟିକେ ଛୁଟି ବେଳେ ଗଲେ ଛୁଆଙ୍କର ଆଣିବି ମୁଁ ତା'ର ବି ଆଣିବି

ଆଚ୍ଛା ହଉ

ସକାଳ ବେଳଟା ଫାଙ୍କା ରହୁଛି ଏଇ ହଁ ହୁଁ ଖୋଲୁଛ କେତେବେଳେ

ନଅଟା ବେଳକୁ ଖୋଲି ଯିବ ଆଉ ସେଇ ଦଶଟା ଏଗାରଟା ବେଳକୁ ଗଲେ ହେବ ତ ହୁଁ ହୁଁ ଦଶଟା ପରେ ଗଲେ ଯାଇ କି ହେବ ଆଚ୍ଛା ଟିକେ ଭଲ ଭଲ ଆଇଟମ୍ ରଖିଥିବ ଆମେ ଯିବୁ ଦେଖି କି କିଣିବୁ ଆଉ ହୁଁ ହୁଁ ହଉ ହଉ

ଆଚ୍ଛା ଯାଉ ଆମେ